ମୋତେ ଟ୍ରାଭେଲିଂ କରିବାକୁ ବହୁତ ଭଲ ଲାଗେ ଆଉ ମୁଁ ବହୁତ ଜାଗାକୁ ଟ୍ରାଭେଲିଂ କରିକି ବି ଯାଇଛି ଯେମିତିକି ପୁରୀ କୋଣାର୍କ ପାରାଦୀପ ଯାଜପୁର ଦଶପଲ୍ଲା ନୟାଗଡ଼ ଭଦ୍ରକ ଏମିତିକି ବହୁତ ଜାଗା ଯାଇଛି କାହିଁକି ନା ମୋତେ ଟ୍ରାଭେଲିଂ କରିବାକୁ ଟ୍ରାଭେଲିଂ କରିକି ଯାଇକି ବି ମାନେ ମୋତେ ବହୁତ ଖୁସି ଲାଗେ ବହୁତ ଆନନ୍ଦ ବି ଉତ୍ସାହିତ କରେ